ହଁ ହ୍ୟାାଲୋ କେଉଁଠି ପାଖ ଗାଁରେ ଯାତ୍ରା ହେଉଛି କି କାଲି ତ ଶୁଣୁଥିଲି ମୁଁ ସେଠିକି ସେ ନାଚ୍ପାଠ୍ ତ ହେବ ଏକା ନାଚ ଗୀତ ହେବ ବହୁତ ପ୍ରୋଗ୍ରାମ୍ ଅଛି ହଁ ଯିବା ଆଉ କେତେ ଲୋକ ଯିବୁ ଚାରି ଜଣ ଗାଡ଼ି ଭଡ଼ା ଭଡ଼ା କର୍ବାର୍ ଅଛି ହେଲେ କେତେ କ'ଣ ପଡ଼ିବ କହିଲ ଦୁଇ ତିନି ହଜାର ହେଲେ ଜଣଙ୍କ ପିଛା କେତେ ପଡ଼ୁଛି ଚାରି ହଜାର ଧରିଲେ ତ ଆମର ପୂଜାରେ ଦେଖା ହୋଇଯିବ ନାଇଁ କି ହେଲେ ସେଇରା କରିବା ଆଉ ଯିବା ଆଗରେ କେଉଁଠି ଯିବୁ ନାଟ ଦେଖି ଯିବୁ ନା ଡ଼୍ୟାନ୍ସ ଦେଖି ଯିବୁ ହଁ ମିଶିକିନା ଯିବା ଆଉ ମଜା ହେବ ନାଇଁ ମିଠା କିଣି ଦେବୁ ତ ନାଇଁ ତୁ ନ ଦେ ମିଠା ଦେଲେ କହ ମୁଁ ଯିବି ବୋଲି କହୁଛି ମୋ ପାଖରେ ପଇସା ଟିକେ କମ୍ ଅଛି ହେ ସେ ଏଁ ବ୍ରେକ୍ ଡ଼୍ୟାନ୍ସ ସେଇଟା ଉଠିଲେ ତ ମଜା ଲାଗିବ ଆଉ ଉଠିବ ଆଁ ହେଲେ ମଜା ତ ଲାଗୁଛି ନା କେତେ ଲୋକ ଥିବେ କେତେ ଲୋକ ଉଠିବେ କେତେ ମଜା ଲାଗିବ କହିଲୁ ହାଟ୍ ପେସେଣ୍ଟ୍ ହେଲି ବୋଲି କରିବିନି ନା କ'ଣ ମଜା ତ କରିବା କଥା ଆଉ ମେଡ଼ିକାଲ୍ ଧରି ଯିବ ଆଉ ଆମ୍ବୁଲାନ୍ସ କ'ଣ ଭଡ଼ା କରିବି ଆଁ ଆଗରେ ହଁ କାର୍ ତ ନେଇ ଯିବା ଆଉ ତେଲ କେତେ ପକେଇବୁ ହଁ ତୋର ତ ଖାଲି ସେଇଟା ଧନ୍ଦା ଆଉ ହଁ ମ୍ୟାରେଜ୍ ହେଉନୁ ଦେଖିବା ବନ୍ଦ ହୋଇଯିବ ଭାଉଜ ଆସିବ ମୋ ଭାଉଜ ଯିବ କି ପୁରା ଡ଼େଇଁ ଡ଼େଇଁ ଯିବି ଆଉ ନାଇଁ ଭାଉଜର ଭଉଣୀ ଆସିବନି କି

ହେଲେ ଭାଉଜର ନମ୍ବରଟା ଟିକେ ଦେଲୁ ମୋତେ ଦେଖିକି ନେଇଯିବି ମଁ ତମ ସହିତ ଯିବିନି ହେଲେ କ'ଣ ପାଇଁ କାନ୍ଦିବ ହେ ତୋତେ କ'ଣ ଭଲ ପାଉଛି ନା କ'ଣ ତୋର ତ ତୋ ସହିତ ନାଇଁ ପା ମୁଁ ନେଇଯିବି ଆଉ କିଛି ଟେନସନ୍ ନାହିଁ ଆରମ୍ସେ ବୁଲେଇକିନା ଧରି ଆସିବି ଗୋଟେ ଗଲେ ହେବ ଆଉ ହେଲେ କେତେଟାରେ ଯିବୁ ସେପଟେ ସାତଟା ଆଡ଼େ ଗଲେ ତ ନାଚ ଗୀତ ସବୁ ସରିଯାଇଥିବ ମଜା ମସ୍ତି ବି ବନ୍ଦ ହୋଇଯିବ ଖାଲି ନାଟ ଦେଖିକିନା ପଳେଇ ଆସିବା କଥା ହେବ ଜଲ୍ଦି ଗଲେ ସିନା ଟିକେ କାମ ହବ ନହେଲେ ଲାଭ କ'ଣ ଅଛି କହିଲୁ

ହଁ ତୁ ଗାଡ଼ି ବୁକିଂ କରେ କରିକିନା ମୋତେ ଜଣା କେତେ କ'ଣ ପଡ଼ିବ କି ଅଛି ଆଉ ହଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ହଉ ବାଏ ବାଏ ବାଏ ବାଏ